ପର୍ବପର୍ବାଣୀରେ ଆମେମାନେ ଘରେ ବହୁତ ଲୋକମାନେ ଆସନ୍ତି ଘରର ସବୁ ଚିହ୍ନାସୁନା ଲୋକମାନେ ଆସନ୍ତି ବୁଲିବା ପାଇଁ ସେହି ପର୍ବପର୍ବାଣୀ ଟାଇମ୍ରେ ଆମେମାନେ ଘରେ ବହୁ କିଛି ରୋଷେଇ କରିଥାନ୍ତୁ ଭୋଜି ଭୋଜି ପରି ଯେମିତିକି ଚିକେନ୍ ଚିକେନ୍ ମଟନ୍ କ୍ଷୀରି ଡାଲି ଏଇଟା ସବୁ ରୋଷେଇ କରିଥାନ୍ତୁ ଆମ ଘରେ ବହୁତ ଲୋକମାନେ ଆସନ୍ତି ଆମେ ସମସ୍ତେ ଗୋଟେ ଜାଗାରେ ରହିକି ବହୁତ ବିଭିନ୍ନ ପ୍ରକାର ରୋଷେଇ କରିଥାନ୍ତୁ ଆମେ ମଜା କରିକି ସମସ୍ତେ ବସିକି ଗୋଟେ ସାଙ୍ଗରେ ଭୋଜି କରିଥାନ୍ତୁ ଭୋଜି କରି ଭୋଜି କରି ସେଇଠି ସମସ୍ତେ ଗୋଟେ ସାଙ୍ଗରେ ଖାଉଛୁ ଆଉ ସେଇ ପର୍ବପର୍ବାଣୀ ଟାଇମ୍ରେ ବିଭିନ୍ନ ପ୍ରକାର ରୋଷେଇ କରିଥାନ୍ତୁ ଭଲ ଭଲ ରୋଷେଇ କରିକି ଆମେ ସମସ୍ତେ ମିଶିକି ଖାଇଥାନ୍ତୁ ଆଉ ଖାଉଛୁ ଆଉ ସବୁ ସବୁ ଲୋକମାନେ ଗୋଟେ ସାଙ୍ଗରେ ମିଶିକି ବହୁତ ପରିମାଣରେ ମଜା ମସ୍ତି କରୁଛୁ ଆଉ ବିଭିନ୍ନ ପ୍ରକାର ରୋଷେଇ ହେଉଛି ଘରର ଲୋକମାନେ ମା ମାଉସୀ ସମସ୍ତେ ମିଶିକି ବିଭିନ୍ନ ପ୍ରକାର ରୋଷେଇ କରୁଛନ୍ତି ଆମେ ସମସ୍ତେ ଗୋଟେ ସାଙ୍ଗରେ ତାଙ୍କୁ ତାଙ୍କୁ ହେଲ୍ପ କରିଦଉଛୁ ଆଉ ବିଭିନ୍ନ ପ୍ରକାର ରୋଷେଇ ହେଉଛି ଚିକେନ୍ ମଟନ୍ ଡାଲି ଆହୁରି ପାମ୍ପଡ଼ ବହୁ ପ୍ରକାର ରୋଷେଇ କରିଥାଉ ବିଭିନ୍ନ ପ୍ରକାର ଭଲ ଭଲ ଖାଇବା ମିଠା ମିଠା ସବୁ ତିଆରି କରୁଛନ୍ତି ସମସ୍ତେ ମିଶିକି ଗୋଟେ ସାଙ୍ଗରେ ଖାଉଛୁ ବିଭିନ୍ନ ପ୍ରକାର ଖାଇବା ରୋଷେଇ ହେଉଛି ଚିକେନ୍ ମଟନ୍ ଭଲ ଭଲ ଖାଇବା ଆମିଷ ଆମିଷ ଆଉ ବିଭିନ୍ନ ପ୍ରକାର ନିରାମିଷ ଆଇଟମ୍ ବି ହେଉଛି ପନିର୍ ଛତୁଆ ସବୁ ଖାଉଛୁ ଆମେ ଗୋଟେ ସାଙ୍ଗରେ ମିଶିକି ପର୍ବପର୍ବାଣୀ ଟାଇମ୍ରେ ବହୁତ ଲୋକମାନେ ଆସୁଛନ୍ତି ଘରକୁ ସେତେବେଳେ ବହୁତ ଭଲ ଭଲ ଖାଇବା ହେଉଛି ଖାଇବା କରୁଛୁ ଘରଲୋକ ବହୁତ ପ୍ରକାର ଭଲ ଭଲ ଖାଦ୍ୟ ଚିକେନ୍ ମଟନ୍ ପନିର୍ ଡାଲି ଆହୁରି ନିରାମିଷ ବି ହେଉଛି ଆମିଷ ବି ହେଉଛି ଏହିପରି ଭାବରେ ପର୍ବପର୍ବାଣୀ ଟାଇମ୍ରେ ବହୁତ ଭଲ ଖାଇବାକୁ ହେଇଥାଏ ଘରକୁ ଘରର ଲୋକମାନେ ବହୁତ ଭଲ ଭଲ ଖାଇବା କରିଥାନ୍ତି ଆହୁରି ଲୋକମାନେ ବୁଲିବା ପାଇଁ ଆସୁଛନ୍ତି ପର୍ବପର୍ବାଣୀ ଟାଇମ୍ରେ ସେଥିପାଇଁ ସେହି ଟାଇମ୍ରେ ବହୁତ ଭଲ ଭଲ ରୋଷେଇ ହୋଇଥାଏ ଘରକୁ ଆଉ ବହୁତ ଭଲ ଭଲ ଜିନିଷ ହୋଇଥାଏ